ହେଲୋ ହଁ ହଁ ହଁ ମେଳାକୁ ଯାଇଥିଲି ଅଛି ମେଳାରେ ଅଛି ଏବେ ହଁ ହଁ ହଁ ଭଲ ଭଲ ଭଲ ଭଲ ଜିନିଷ ପଡ଼ିଛି ହଁ ହଁ ହୁଁ ହୁଁ ହଁ ହଁ ସବୁ ରାସନ୍ ଜିନିଷ ବି ପଡ଼ିଛି ହୁଁ ମୁଁ ଘର ପାଇଁ ସବୁ ପ୍ଲେଟ୍ଗୁଡ଼ାକ କିଣିଲି ଆଉ ଛୁଆଙ୍କ ପାଇଁ ଟିକେ ନୁଡ଼ୁଲ୍ସ ଜିନିଷ ସବୁ କିଣିଲି ବିସ୍କୁଟ୍ ହେରିକା ଭଲ ଭଲ ପଡ଼ିଛି ଆଉ ସେଇସବୁ କିଣିଲି ତାପରେ ଦୋକାନ ପାଇଁ ମୋର ଦୋକାନ ଅଛି ସବୁ ହଁ ଫାଇବର୍ ଜିନିଷ କିଛି କିଣିଲି ବିକ୍ରି କରିବି ବୋଲି

ହଁ

ହଁ ବହୁତ ସୁନ୍ଦର ମୁଁ ଏଇ ମେଳାରେ ଆଗକୁ ଗୋଟେ ମନ୍ଦିର ଅଛି ଶିବ ମନ୍ଦିର ଆମେ ଆଉ ସେଇଠି ମୁଁ ଅଛି ମେଢ଼ ହଁ ଆସନ୍ତୁ ଆସନ୍ତୁ

ହଁ ଆଉ ଟିକେ ସମୟ ଆସନ୍ତୁ ଦେଖା ହୋଇଯିବ ହୁଁ ହୁଁ ହୁଁ ଆସନ ସବୁ ବଢ଼ିଆ ବଢ଼ିଆ ପଡ଼ିଛି ମେଳାରେ ହଁ ହୁଁ ମୋ ଦୋକାନ ପାଇଁ ଆଣିଲି ବା ପନ୍ଦର ଖଣ୍ଡ ହୁଁ ବେଶୀ ଟିକେ ଟିକେ ମିଳୁଛି ହଁ ହଁ ହଁ ପଚାର ତ ଗୁଡ଼ାକ କେତେଟଙ୍କା ଓହୋ ମୁଁ ଗୋଟିଏ ଷାଠିଏ ଟଙ୍କା ଦେଇକି ଆଣିଲି ତ ଜମା ରେଟ୍ କାଟିଲେନି ହଉ ହଉ ଓହୋ ନା ମୋ ଟିକେ ବଡ଼ ବହୁତ ସୁନ୍ଦର ସେଇପଟୁ ମେଳା ବସିଛି ହଁ ହଁ ହଁ ହଁ ହଁ ହଁ ହଁ

ହଁ ହଁ ହଁ ହଁ